ହେଲୋ ମ୍ୟାମ୍ କୁହନ୍ତୁ ହଁ ମ୍ୟାମ୍ କି ସାମାନ୍ ବାକି ସବୁ ସବୁ ନାହିଁ ରେଟ୍ ହୋଇଯାଇଛି

ଗୋଟାକୁ ସବୁ ନାଇଁ ଯେ ସବୁଥିର ଟିକେ ରେଟ୍ ଟିକେ ଅଧିକ ହୋଇଯାଇଛି ଏବେ ଆଳୁ କେଜି ହୋଇଗଲାଣି ତିରିଶରୁ ପଇଁତିରିଶ ହୋଇଗଲାଣି ଚାଳିଶ ପାଖାପାଖି ଗଲାଣି ଆଳୁ କେଜି ଆମର ଟିଫିନ୍ ଦୋକାନ ଅଛି ସେଟା ବି ନାଇଁ କି ଟିଫିନ୍ ବହୁତ ରେଟ୍ ହୋଇଯାଉଛି ଆମର ବେନିଫିଟ୍ ହେଉନାହିଁ ସେଥିରେ ମଧ୍ୟ ବହୁତ ଅସୁବିଧା ଆଳୁ କିଲୋ ଭଲ ଆଳୁ ହେଇ ଚାଲିଶ ଲେଖା କେଜି ଯାଉଛି ଚାଉଳ ନାଇଁ କି ସେ ଏ ଚାଉଳ ନାଇଁ ଭଲ ନାଇଁ ତିରିଶ ଟଙ୍କା ପଇଁତିରିଶ ଟଙ୍କା କେଜି ହୋଇଯାଉଛି ଆଉ ଗୋଟେ କଳମ ଚାଉଳ ନାଇଁ କି ସେଟା ବି ବହୁତ ରେଟ୍ ତାଠୁ କମ୍ ମିଳୁନାଇଁ ବହୁତ ପ୍ରୋବ୍ଲେମ୍ ଆମର ଯୋଉ ଟିଫିନ୍ ଦୋକାନରେ ବେନିଫିଟ୍ ବେଶୀ ହେଉନାହିଁ ନାଇଁ ଆମକୁ ତ ମିଳୁନାହିଁ ସେଥିରେ ତୁମକୁ କେମିତି ହେବ ଯଦି ଆମକୁ ମିଳିଥାଆନ୍ତା ବୋଲେ ତୁମକୁ ତୁମକୁ ଦେଇଥାଆନ୍ତୁ ଆମେ ଆମର ଟୋଟାଲ୍ ବେନିଫିଟ୍ ହେଉନାହିଁ ସେଥିରେ ବି ନାଇଁ କି ବହୁତ ପ୍ରକାର ଅଛି ଲିଟର୍ ପଚାଶ ଟଙ୍କା କୋଉଟା ତିରିଶ ଟଙ୍କା ଅଛି ଛୋଟିଆଟା ତିରିଶ ଟଙ୍କା ଅଛି ସେଟା ବି ବହୁତ ରେଟ ନାଇଁ ସେଇଟା କମେଇ ହେବ ନାଇଁ ଦୋକାନରୁ ତା ଆଣୁଛୁ ନାଇଁ ସେ ଦୋକାନୀ ତ ତାକୁ ବେନିଫିଟ୍ ହେଉନି ସେ କେମିତି ଡିସ୍କାଉଣ୍ଟ୍ କରିଦେବ ହଉ ଚିକେନ୍ ଆସିଛି ଟିକେ ଜଷ୍ଟ୍ କରୁଛନ୍ତି ସେଟା ବି ନାଇଁ କି ଯୋଉଟା ଆଳୁ ଫାଳୁ ନାଇଁ ସେ କୋଇଲା ଆଳୁ ସେଟା ଦେଇ ଦେଉଛନ୍ତି ହଉ ହଉ ତାହାଲେ ଆଉ କ'ଣ କହିବାର ଅଛି ହେଲେ ମୁଁ ରଖୁଛି କାମ ଅଛି ତ ହଉ ରଖୁଛି ତାହେଲେ